ମୋର ପ୍ରିୟ ଖାଦ୍ୟ ହେଲା ଭାତ ଡାଲି ତରକାରୀ କାଞ୍ଜି ଓ ଭଜା ଯାଉ ମୁଁ ପିଲାଦିନୁ ଏହିସବୁ ଖାଇବା ଖାଇ ବଡ଼ ହୋଇଛି ଏହି ଖାଇବା ଖାଇଲେ ଦେହ ଖରାପ ହୁଏ ନାହିଁ ତା ଛଡ଼ା ଏହି ଖାଇବା ଏବେ ଯୋଉ ମୁଁ ମୋମୋସ୍ ସିଙ୍ଗଡ଼ା ଏସବୁ ଖାଇବା ଖାଇଲେ ବିଭିନ୍ନ ରୋଗରେ ସମ୍ମୁଖୀନ ହେବାକୁ ପଡ଼ୁଛି ଯାହା ଦ୍ୱାରା ପିଲାମାନେ ବିଭିନ୍ନ ରୋଗରେ ପଡ଼ି କିଛି କିଛି ମରିଯାଉଛନ୍ତି ଏହି ଖାଇବାରେ କିଛି ରାସାୟନିକ ସାର ନଥାଏ ଏହା ମୋତେ ଓଡ଼ିଶାର ଏବଂ ଗାଁ କଥା ମନେ ପକାଇଥାଏ ଏହି ସବୁ ଖାଇବା ମୁଁ ଖାଇ ମୁଁ ପିଲାମାନଙ୍କୁ ବି ଖାଇବାକୁ ଦେବି